ଭାରତ ବର୍ଷରେ ଅନେକ ବର୍ଷ ଧରି ଅନେକ ପ୍ରକାରର କଳା ଶିଳ୍ପ ରହିଅଛି ଯେମିତି କି ଫିଲ୍ମ ଯାତ୍ରା ଦାସକାଠିଆ ପାଲା ଆଉ ମଧ୍ୟ ଛୋଟ ଛୋଟ ସିନେମା କରି ତାକୁ ସୋସିଆଲ ମିଡ଼ିଆ ମାର୍ଫନ୍ତ ରେ ଛାଡ଼ିଲେ ଲୋକମାନେ ମଧ୍ୟ ଦେଖିଥାନ୍ତି କିନ୍ତୁ ପ୍ରାୟତଃ ଲୋକମାନେ ଫିଲ୍ମକୁ ଦେଖିବାକୁ ବେଶୀ ପସନ୍ଦ କରନ୍ତି ଆଉ ଭାରତର ଲୋକମାନେ ପ୍ରାୟତଃ ଆଧୁନିକ ମଡ଼େଲ୍ର ସିନେମା ଦେଖିବାକୁ ବେଶୀ ପସନ୍ଦ କରନ୍ତି କାରଣ ଆଜିର ଯୁବପିଢ଼ୀ ପୁରୁଣା ଜିନିଷକୁ ଭୁଲି ନୂଆ ଜିନିଷ ଆଡ଼କୁ ଆକୃଷ୍ଟ ହେଉଛନ୍ତି ସେଥିପାଇଁ ଆଗରୁ ଚାଲୁଥିବା ଗିତିନାଟ୍ୟ ମହାଭାରତ ଆଉ ପୌରାଣିକ ଉପରେ ଯେଉଁ କାର୍ଯ୍ୟକ୍ରମ ଗୁଡ଼ିକ ହେଉଥିଲା ତାକୁ ଆଉ ଆଜିର ଯୁବପିଢ଼ୀ ଦେଖିବାକୁ ପସନ୍ଦ କରୁନାହାନ୍ତି ସେଥିପାଇଁ ଆଧୁନିକତାର ପାଦରେ ପାଦ ଦେଇ ଆଜିର ଯୁବପିଢ଼ୀ ଆଗକୁ ଆଗକୁ ଯାଉଛନ୍ତି